ହଁ ମୁଁ ଆପଣଙ୍କ କମ୍ପାନୀରୁ ଲେଦର୍ ଜ୍ୟାକେଟ୍ଟି କିଣିଥିଲି ବର୍ତ୍ତମାନ ଗୋଟେ ଦୁଇ ଚାରି ବର୍ଷ ହୋଇଯିବ କିନ୍ତୁ ମୁଁ ଭାବି ପାରିନଥିଲି ଯେ ଯେତେବେଳେ ପ୍ରଥମ ଟାଇମ୍ରେ ଆପଣଙ୍କ ଦୋକାନ ବୋଲି ସେ ପ୍ରଡ଼କ୍ଟ୍ଟି କିଣିବାକୁ ଚାହିଁଲି ଭାବିଲି ଭଲ ପଡ଼ିବନି କିନ୍ତୁ ବର୍ତ୍ତମାନ ତିନି ଚାରି ବର୍ଷ ବିତି ଗଲାଣି କିନ୍ତୁ ଲେଦର୍ ଜ୍ୟାକେଟ୍ ଏବେ ବି କିଛି ହୋଇନି ସେ ବ୍ରାଣ୍ଡର ଅପରିଲିଆ ବ୍ରାଣ୍ଡର୍ ଜ୍ୟାକେଟ୍ଟି ସେ ସମୟରେ ଆପଣଙ୍କର ଦୋକାନକୁ ନୂଆ ଆସିଥିଲା କିନ୍ତୁ ମୁଁ ଭାବିଲି ଏହି ଜ୍ୟାକେଟ୍ଟି ଗୋଟେ ଦୁଇ ତିନି ମାସ ଚାଲିବି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଇ ଜ୍ୟାକେଟ୍ଟି ମୋ ବାହାରେ ବହୁତ ଭଲ ଭାବରେ ଅଛି ଆର୍ କିଛି ଦାମ୍ ମାନେ ଦାଗ ବି ହୋଇନି ମୁଁ ଭାବିଥିଲି ଯେ ପ୍ରଥମ ଥର ଆପଣଙ୍କ ଦୋକାନରୁ ସେଇ ଜ୍ୟାକେଟ୍ଟି ମୁଁ ଯଦି ସେହି ଜ୍ୟାକଟ୍କୁ ଆଣିବି ତା'ହେଲେ ସେ ଜ୍ୟାକେଟ୍ର ରେଟ୍ ପ୍ରାଇସ୍ବି ସେଇଠି ସମୟରେ ନୂଆ ଆସିଥିଲା ତ ଦୁଇ ହଜାର ଟଙ୍କାରୁ ଆପଣ କହୁଥିଲେ କି ଅଫର୍ ଥିଲା ଯେ ତା ଫିଫ୍ଟି ପରସେଣ୍ଟ୍ ଅଫ୍ ମାନେ ହଜାର ଟଙ୍କା ନେଇପାରିବ ବୋଲି କିନ୍ତୁ ମୁଁ ଭାବିଥିଲି ଯେ ସେଇଟା ଭଲ ପଡ଼ିବ ନାହିଁ କାରଣ ଜ୍ୟାକେଟ୍ଟି ନୂଆ ଆସିଛି ତ ମାର୍କେଟ୍କୁ ବର୍ତ୍ତମାନ ଜ୍ୟାକେଟ୍ଟି ତିନି ଚାରି ବର୍ଷ ହୋଇ ଗଲାଣି କିନ୍ତୁ ଭଲରେ ଚାଲିଛି ଭଲ ମତେ ସାହାଯ୍ୟ କରୁଛି ଥଣ୍ଡା ଦିନରେ ମଧ୍ୟ ଜ୍ୟାକେଟ୍ ଲେଦର୍ ଜ୍ୟାକେଟ୍ ବହୁତ ଅପରିଲିଆ ବ୍ରାଣ୍ଡ୍ର କିନ୍ତୁ ସେଇଟା ବହୁତ ଭଲ ସାହାଯ୍ୟ ମଧ୍ୟ କରିଛି ଥାନ୍ତି ଶୀତ ଦିନରେ ମାଧ୍ୟ ମତେ ବହୁତ ଆନନ୍ଦଦାୟକ ଅନୁଭୂତି ହେଉଛି ଶୀତ ଦିନ ମାଧ୍ୟମରେ ମତେ ବହୁତ ମାନେ ଗରମର ତାପମାତ୍ରା ଠିକ୍ ଅନୁଭବ ହେଉଛି ଲେଦର୍ ଜ୍ୟାକେଟ୍ଟି ଏବେ ପର୍ଯ୍ୟନ୍ତ ମଧ୍ୟ ସଫା କରିଲେ କିଛି ଦାଗ ରହୁନି ଏବ ମଧ୍ୟ ଦି ଚାରି ବର୍ଷ ବିତିଗଲାଣି ମୁଁ ଭାବିନଥିଲି ଯେ ଆପଣଙ୍କ କମ୍ପାନୀ ଅପରିଲିଆ କମ୍ପାନୀର ଏହି ବ୍ରାଣ୍ଡ୍ ଏହି ବ୍ରାଣ୍ଡ୍ କମ୍ପାନୀର ଲେଦର୍ ଜ୍ୟାକେଟ୍ଟି ଏତେ ଭଲ ପଡ଼ିବ ବୋଲି ମୁଁ ଭାବୁଥିଲି ଯେ ନୂଆ ନୂଆ ମାର୍କେଟ୍କୁ ଆସିଛି ଆଉ ମୁଁ ଯଦି ତା'ହେଲେ ନଷ୍ଟରେ ପଡ଼ିବି କିନ୍ତୁ ବର୍ତ୍ତମାନ ସମୟକୁ ଦେଖିଲେ ଏହି ଲେଦର୍ ଜ୍ୟାକେଟ୍ଟି ବହୁତ ଶସ୍ତାରେ ମତେ ମିଳିଯାଇଥିଲା ନୂଆରେ ଆସବାସ କିନ୍ତୁ ବର୍ତ୍ତମାନ ଏହି ଲେଦର୍ ଜ୍ୟାକେଟ୍ର ଚାହିଦା ମାର୍କେଟ୍ର ବହୁତ ଅଛି ଆଉ ସେଇ ସମୟରେ ମୁଁ ଲେଦର୍ ଜ୍ୟାକେଟ୍ରୁ କିଣିଛି ମୁଁ ବହୁତ ଖୁସି ଅଛି ବହୁତ ଆନନ୍ଦ ଅନୁଭବ କରିଛି କାରଣ ସେହି ସମୟରେ ଫିଫ୍ଟି ପରସେଣ୍ଟ୍ ଅଫ୍ରେ ମିଳିଥିଲା ଏଇ ଲେଦର୍ ଜ୍ୟାକେଟ୍ଟିକୁ ଆପଣଙ୍କର ଆପଣଙ୍କ ସବୁ ମୁଁ ଏଠାକୁ କିଣିଥିଲି ଏବଂ ଅର୍ଥନ ପର୍ଯ୍ୟନ୍ତ ଠିକ୍ ଚାଲିଛି